ମୁଁ ଥରେ ସେୟାର୍ ମାର୍କେଟ୍ରେ ଇନ୍ଭେଷ୍ଟ୍ କରିଥିଲି ମୋର ପ୍ରଥମ ଥର ଭଲ ପ୍ରଫିଟ୍ ହୋଇଥିଲା ତ ମୁଁ ଆଉ ଥରେ କଲି ଆଉ ଥରେ କଲାବେଳେ ମୋର ଲସ୍ ହେଲା ତ ମୁଁ ଏହା କହିବାକୁ ଚାହୁଁଛି ଯେ ଆପଣମାନେ ଦେଖି ଚାହିଁକି ଇନଭେଷ୍ଟ୍ କରନ୍ତୁ ବା ଗୋଟେ ଇନଭେଷ୍ଟର୍ ପାଖରେ ଟ୍ରେନିଂ ନିଅନ୍ତୁ ଟ୍ରେନିଂ ନେଇ ସାରିକି ଆପଣ ଇନଭେଷ୍ଟ୍ କରନ୍ତୁ ଏଇ ଏଇଟା ଦେଖି ଚାହିଁ କଲେ ଆପଣ ପ୍ରଫିଟ୍ ବି ପାଇପାରିବେ ଲସ୍ ହେବନି ତ ଆପଣ ଦେଖି ଚାହିଁକି ପ୍ରଫିଟ୍ ପାଇପାରିବେ ଲାଗି ଆପଣ ଯେମିତି କାମ କରନ୍ତୁ ଯେମିତି ପ୍ରଫିଟ୍ ପାଇବେ ଶେୟାର୍ ମାର୍କେଟ୍ ହେଉଛି ଏମିତିଆ ଗୋଟେ ଜାଗା ଯେଉଁଠି ଆପଣ ଇନ୍ଭେଷ୍ଟ୍ କରିବେ କେତେବେଳେ ଲସ୍ କେତେବେଳେ ପ୍ରଫିଟ୍ ତ ଆପଣମାନେ କ'ଣ କରନ୍ତୁ ପ୍ରଫିଟ୍ ଆପଣମାନେ ଗୋଟେ ଭଲ ଲାଗେ ଟ୍ରେନର୍ ପାଖକୁ ଯିବେ ତାକୁ ଟ୍ରେନିଂ ନେବେ ଟ୍ରେନିଂ ନେଇ ସାରିଲା ପରେ ଆପଣ ସେୟାର୍ ମାର୍କେଟ୍କୁ ଯିବେ ଇନ୍ଭେଷ୍ଟ୍ କରିବେ ଇନ୍ଭେଷ୍ଟ୍ ପ୍ରଫିଟ୍ ବି ହେବ ଲସ୍ ବି ହେବ ଆପଣ ଯାହା ଚାହୁଁଛନ୍ତି ସେୟା କରିବେ ଦେଖିଚାହିଁ ମୁଁ ଏତିକି କହୁଛି ଦେଖିଚାହିଁ ଟିକିଏ କରିବ ଆଉ ଇଏ ଲସ୍ ବି ହୋଇପାରେ ପ୍ରଫିଟ୍ ବି ହୋଇପାରେ ତ ଆପଣ ଦେଖି ଚାହିଁ କରିବେ ଆଉ ମୁଁ ଏତିକି ମୁଁ କହୁଛି ଆଉ କ'ଣ